ହ୍ୟାଲୋ ଓଲା ଅଫିସ୍କୁ ଲାଗିଛି କି ହଁ ମୋତେ ଗାଡ଼ି ଦୁଇଟା ବୁକ୍ କର୍ବାର୍ ଥିଲା ଆଉ ଆମେ ସମସ୍ତେ ଫ୍ୟାମିଲି ମେମ୍ବର୍ ମିଶିକରି ସମସ୍ତେ ବୁଲି ଯିବାର ଅଛେ ଆମେ ସମସ୍ତେ ଦଶ୍ ଜନ୍ ଅଛନ୍ ମେମ୍ବର୍ ଆମ ସମସ୍ତ ଫ୍ୟାମିଲିର ଦୁଇଟା ଗାଡ଼ି ଦରକାର୍ ଥିଲା ଛୋଟ୍ ଗାଡ଼ି ଗୋଟେ ଛୋଟ୍ ବାଲା ଚାର୍ ପାଞ୍ଚ୍ ଜନ୍ ଯେନ୍ତି ବସ୍ ପାରୁଥିବେ ଆଉ ଗୋଟେ ବଡ୍ ଗାଡ଼ି ଦରକାର୍ ଥିଲା ଛୋଟ୍ ଗାଡ଼ି ମୁଇଁ ନା ମୁଇଁ ମୋର୍ ସ୍ଵାମୀ ମୋର୍ ପୁଅ ଝିଅ ବସି ପାରୁଥିମୁ ବଡ଼୍ ଗାଡ଼ିରେ ବାକି ସମସ୍ତେ ବସିପାରୁଥିବେ ସେମିତି ଗାଡ଼ି ଗୋଟେ ଦରକାର୍ ଥିଲା ତ ଯିମୁ ତ ପାଖଟା ଯିମୁ ଆସିମୁ ହେନ୍ତି ଦି ତିନ ତ ନାଇଁ ଜିମୁ ସାଙ୍ଗେ ସାଙ୍ଗ୍ ବଲେ ସଖାଲେ ଜିମୁ ସନ୍ଧ୍ୟାରେ ପଲାଇ ଆସିମୁ ସେନ୍ତି ତାପରେ କେତେ କାଣ ରେଟ୍ ନଉଛ ଗାଡ଼ି ଦୁଇଟା ଗାଡ଼ିର ଭଡ଼ା କେତେ କାଣ ଯେ